ଚାଷ ଉପରେ ଆମେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଆଉ ବର୍ଷା ପାଣି ଯୋଗୁଁ ଆମେ ବାରିଘରେ ଭଲମନ୍ଦ ଫସଲ କରିପାରୁ ବିଲରେ ଧାନ ଫସଲ କରିପାରୁ ଆଉ ଖରାଦିନେ ନଈ ପାଣିରେ ଆମେ ମୁଗ ବିରି ହଣ୍ଡିଆ କୋବି ଚାଷ କରିପାରୁ ବର୍ଷା ପାଣି କାଦୁଅ ଉପରେ ସମ୍ପୂର୍ଣ ନିର୍ଭରଶୀଳ ଆମେ

ପାଣି ବିନା ଆମେ କିଛି ବି କରିପାରୁନୁ ଆଉ ଶୀତିଦିନ ବର୍ଷା ଦିନେ ଧାନ ଫସଲ ଆମେ କରୁ ଖରାଦିନେ ବିରି ମୁଗ ମାଣ୍ଡିିଆ ବିରି ମୁଗ ମାଣ୍ଡିଆ ତାକୁ ବି ନାଳ ପାଣିରେ ଆମେ କରିପାରୁ